ଫଟୋଗ୍ରାଫର୍ ପ୍ରତି ଆମେ ଆକର୍ଷିତ ବା ପ୍ରଭାବିତ ହେବୁ କେମିତି ଯେମିତିକି ଜଣେ ଫଟୋଗ୍ରାଫର୍ ଭଲରେ ଫଟୋ କାଢ଼ିବ ତାର ଏଡ଼ିଟ୍ ଫଟୋର ସେ କ୍ୱାଲିଟି ସବୁ ଭଲ ଥିବ ସିଏ ଏତେ ସୁନ୍ଦର ଫଟୋ କାଢ଼ୁଥିବେ ତାର ସେମିତି ତିଆରି କରିଦେଇଥିବେ ହେଲେ ବି ତାଙ୍କର ସେ ଫଟୋ କାଟୁଥିବା ଫଟୋର କ୍ୱାଲିଟି ଭଲ ଥିବ ଏତେ କ୍ଲିଅର୍ ଏତେ ସୁନ୍ଦର ଆସିଥିବା ଫଟୋଟା ଏସବୁ ଦେଖିକି ହିଁ ଗୋଟେ ଫଟୋଗ୍ରାଫର୍ ପ୍ରତି ଆମେ ଆକର୍ଷିତ ହେଉଥିଲୁ ଯେମିତିକି ଏ କିଛି ଦିନ ଥିଲା ଆମ ପୁଅର ଜନ୍ମଦିନ ଥିଲା ସେତେବେଳେ ବି ଗୋଟେ ଫଟୋଗ୍ରାଫରକୁ ଡାକିଥିଲି ସେ ମାଲକାନାଗିରିରୁ ଜଣେ ଭାଇନା ଆସିଥିଲେ ରାହୁଲ ଭାଇନା ଏ ଆମ ପୁଅର ସବୁ ଫଟୋଯାକ ଏତେ ସୁନ୍ଦର କାଢ଼ୁଥିଲେ କାଢ଼ି ଦେଇଥିଲେ ବଢ଼ିଆ ଫଟୋଯାକ ଏତେ କ୍ଲିଅର୍ ଆଉ ଏତେ ସୁନ୍ଦର ଏଡ଼ିଟ୍ କରିକିନା ଦେଇଛନ୍ତି ସେଥିପାଇଁ ଏକା ସେ ଭାଇନା ପ୍ରତି ଆମେ ଆକର୍ଷିତ ହେବୁ